ହ୍ୟାଲୋ ରାଜୀବ୍ କାଏଁ ହେଲା ହୋ ଲେଟ୍ କଲଯେ ନାଇଁ ଆସିପାର୍ଲ କେଁ ମୋର୍ ଇଆଡ଼େ ଲେଟ୍ ହଉଛେ ଯେ ଇଆଡ଼େ ପରିବାର୍ ବାହାରିଗଲେନ ଏମାର୍ଜେନ୍ସି କାମ୍ ଏ ନାଇଁ ଗଲେ ନାଇଁ ଚଲେ ଦେଖ ତମେ ଦଶ୍ ପନ୍ଦ୍ର ମିନିଟ୍ ତକ୍ ନାଇ ଆଏଲ ବେଲେ ମୁଇଁ ଦୁସ୍ରା ଟେମ୍ପୁ ଡକାମିରେ ଭାୟା ଦୁସ୍ରା ଟେମ୍ପରୁ ହିଁ ଟେମ୍ପୁରେ ହିଁ ଯିବି ସବୁ ବାହାରିକି ରେଡ଼ି ହେଇକରି ଅଛୁ ବେଲେ ଅସୁବିଧା ସୁବିଧା ତମେ ଜଣବାର୍ କଥା ନା ତମ୍କୁ ତମ୍କୁ ସକାଳୁ ଆମେ କହିଦେଇଚୁ ହଁ ନାଇଁ ତମେ ଆସ୍ବାକେ ହିଁ ପଡ଼୍ବା କି ନାଇଁ ଆସିପାର ବଲେ କହ ଏଥିଲାଗି ପଦେ ତମ୍କୁ ବୁଝିଦେଲି ଯଦି ଆସିପାର୍ବ ହେଲେ ଠିକ୍ ଅଛେ ହଁ ପ୍ଲାଟ୍ଫର୍ମ୍ ଗେଟ୍ ପଡ଼ିଛେ ଗେଟ୍ ପଡ଼ିଛେ ବେଲେ ମୁଇଁ କାଁ କର୍ମି ଭାୟା କହ ଆମେ ଆମର୍ ହେତ୍କି ଟାଇମ୍ ନେଇ ନ ଆମର୍ ପାଖେ ଆଉ ଅଧଘଣ୍ଟା ଘଣେ ଅଛେ ତମେ ଆସ୍ଲାବେଲ୍କେ ତ ହେନ୍ତା ପନ୍ଦ୍ର କୁଡ଼େ ମିନିଟ୍ ଲାଗିଯାଉଚେ ଆରୁ ହେନ୍ତା ମୁଇଁ ହଁ ଠିକ୍ ଅଛେ ହଁ ହେନ୍ତା ନାଇଁ କହ ଆଗ୍ରୁ କହିଦେବାର୍ କଥା ନା ମୁଇଁ ଦୁସ୍ରା ଟେମ୍ପୁ ଡାକୁଚେଁ ସେମାନେ ଫ୍ରି ହେଇକିରି ଆଇଲେନ ହଉ ଠିକ୍ ଅଛେ ଭାଇ